ମୁଁ ମଞ୍ଜିରୁ ଉଦ୍ଭିଦ ବୃଦ୍ଧି କରିଅଛି ଏହି ପ୍ରକ୍ରିୟାରୁ ମୁଁ ଏହା ଶିଖିଛି ଯେ ନା ଗୋଟେ ଛୋଟ ଜିନିଷକୁ ଆମେ ତାର ଉପଯୁକ୍ତର ଭାବେ ପର୍ଯ୍ୟାଣାବେକ୍ଷଣା କଲେ କିମ୍ବା ତାର ଯତ୍ନ ନେଲେ ଉଚିତ୍ ଶିକ୍ଷା ଦେଲେ ଉଚିତ୍ ଯତ୍ନ ନେଲେ ସେ ଧୀରେ ଧୀରେ ନିଜର ବୃଦ୍ଧିବିକାଶ ଘଟାଇଥାଏ ଏବଂ ଏକ ସୁସ୍ଥ ସମାଜ ଧୀରେ ଧୀରେ ଗୋଟେ ମଣିଷ ସୁସ୍ଥ ସମାଜ ଗଠନ କରିଥାଏ ଯାହାଦ୍ୱାରା ସେ ଛୋଟବେଳୁ ଗୋଟେ ମଣିଷ ବହୁତ କିଛି ସଂସ୍କାର ବହୁତ କିଛି ଜ୍ଞାନ ଅର୍ଜନ କରିଥାଏ ବା ଆମେ ଯେପରିକି ଗୋଟେ ଛୋଟ ମଞ୍ଜିରୁ ଛୋଟ ଗଛ ଧୀରେ ଧୀରେ ବଡ଼ ହେବାରେ ଯେମିତି ଆମେ ଯତ୍ନ ନେଇଥାଉ ତାକୁ ଉପଯୁକ୍ତ ସମୟରେ ଠିକ୍ ଭାବରେ ପାଣି ଦେଇଥାଉ କିମ୍ବା ସାର ଜୈବିକ ସାର ଦେଇଥାଇ ବଢ଼େଇ କୁଢ଼େଇ ବଡ଼ କରିଥାଉ ସେହିପରି ଗୋଟେ ମଣିଷକୁ ଆମେ ଉଚିତ୍ ଶିକ୍ଷା ସଂସ୍କାର ଏବଂ ତା'ର ଖାଦ୍ୟପୟ ଉପରେ ଧ୍ୟାନ ଦେଲେ ସେ ଧୀରେ ଧୀରେ ବଡ଼ ମଣିଷ ହୋଇ ଏକ ସୁସ୍ଥ ସମାଜ ଗଠନ କରିଥାଏ ଏବଂ ଦେଶ ବିଦେଶର ନାମ ରଖେ